ଆରେ କାହ୍ନୁ ଆରେ ମୁଁ ତୋ'ର ମୋର ଯେଉଁ ଯାଇନଥିଲେ କି ସେ ଯେଉଁ ସ୍ଵେଟରଟା ଆମେ କିଣିଲେଟି ଆରେ ବଢ଼ିଆ ପଡ଼ିଲା ମ

ଆଉ ବଢ଼ିଆ ପଡ଼ିଛି ଆଉ କ'ଣ ଆଉ ସ୍ଵେଟରଟା ଦେଖିବାକୁ ଯେମିତି ସୁନ୍ଦର ଆଉ ତାକୁ ପିନ୍ଧିଲା ପରେ ବହୁତ ମୋ ଇଏ ହେଉଛି ମ ଯେଉଁ ଥଣ୍ଡା ଦିନକୁ ଆଉ ଥଣ୍ଡା ଦିନକୁ ତ ବହୁତ ବଢ଼ିଆ ମଜା ଲାଗୁଛି ଆଉ ଗରମ ବି ହେଉଛି ଆଉ ସ୍ଵେଟର ଦେଖିବାକୁ ମଧ୍ୟ ସେମିତି ଚିକ୍ ଚିକ୍ ମଧ୍ୟ କରୁଛି ଭଲ ଦେଖିବା ପାଇଁ ମଧ୍ୟ ସେହିଭଳିଆ ଆଉ ଘରେ ଆମର ସବୁ ଦେଖିକି କହିଲେ ତୁମେ ହେ ଏତେ କମ ପଇସାରେ କ'ଣ ଏତେ ଏତ ଜଣାପଡ଼ୁଛି ଦୁଇଶହ ଟଙ୍କାରେ କ'ଣ ନୁହେଁ ଇଏ ଆଉଅଧିକା ହେଇଥିବ ନା ଆଉ ମୁଁ କହିଲି ଆ ନାହିଁ ମ ଏ ଦୁଇଶହ ଟଙ୍କାରେ ଆଣିଲି ନାଁ ଏଇଟା କମ ସାତଶହ ଟଙ୍କାରୁ କମ ହେବନି ଛଅ ସାତଶହ ଟଙ୍କାରେ ବି କମ ହେବନି ତେଣୁବଢ଼ିଆ ପଡିଲା ଆଉ କ'ଣ ବୁଝିହେଲା ତେଣୁ ମୁଁ ଭାବୁଛି ତୁ ଆସୁନୁ ତୁ ସେ ରବି କି ଧରିକି ଆସେ ଆସିଲେ ଆଉ ଗୋଟେ ତୁ ବି ଯିବୁ ସେଭଳିଆ ଆଉ ତୋତେ ବହୁତ ବଢ଼ିଆ ତୋତେ ମାନିବ ଆଉ କ'ଣ